ମୋ ଜୀବନ କାଳ ଭିତରେ ମୁଁ ଏକ ପରିବର୍ତ୍ତନ ଦେଖିଛି ଯେତେବେଳେ ମୁଁ ସାଧାରଣତଃ ଜନ୍ମ ହେଲି ସେତେବେଳେ ମୋବାଇଲ କଣ ଜିନିଷ ଆମ ଦୁନିଆରେ ନଥିଲା କିନ୍ତୁ ମୋର ବୟସ ଜନ୍ମ ହେବା ଠାରୁ ଆଜି ଭିତରେ ବହୁତ ଜିନିଷ ପରିବର୍ତ୍ତନ ହୋଇଯାଇଛି ଯେମିତି କି ଯେତେବେଳେ ମୋ ବୟସ ପାଖାପାଖି ଅଠର ଉଣେଇଶ ବର୍ଷ ହେଲା ସେତେବେଳେ ମୋବାଇଲ କଣ ଜିନିଷ ଗୋଟିଏ ବଜାରରେ ବିକ୍ରି ହେଲା ଆଉ ଲୋକ ତାକୁ କିଣିଲେ କାହା ସହିତ ଜଣକୁ ଦୂରରେ ଥିବା ଲୋକ ସହିତ ଆମେ କଥାବାର୍ତ୍ତା ହୋଇପାରିଲେ କିନ୍ତୁ ଆଗରୁ କଣ ହେଉଥିଲା ଲୋକଟି ଚିଠି ମାଧ୍ୟମରେ କାହା ପାଖକୁ ଗୋଟିଏ ବାର୍ତ୍ତା ପଠାଇ ପାରୁଥିଲେ ସିଏ ଚିଠି ଯାଇକି ତା ପାଖରେ ପହଞ୍ଚିବାକୁ ଚାରି ଦିନ ପାଞ୍ଚ ଦିନ ସମୟ ଲାଗୁଥିଲା ପୁଣି ତାକୁ ଆଉ ଗୋଟିଏ ଆମକୁ ରିଟର୍ନ ଆସିବା ଚିଠିକୁ ପୁଣି ପାଞ୍ଚ ଛଅ ଦିନି ତା ଗୋଟିଏ ଗୋଟିଏ ସମୟ ଲାଗୁଥିବ ମାସକର ଗୋଟିଏ ସମୟ ରହୁଥିଲା କିନ୍ତୁ ଫୋନ ଯେତେବେଳେ ହୋଇଗଲା ଆମକୁ ଗୋଟିଏ ଦିନ ଗୋଟିଏ ସେକେଣ୍ଡ ଭିତରେ ଜଣକୁ ଆମେ କଲ୍ କରିକି ସାଙ୍ଗେ ସାଙ୍ଗେ ତା ସହିତ ଆମେ କଥାବାର୍ତ୍ତା ହୋଇପାରିଲେ ତା ସହିତ ତା ସେ ଫୋନର ଚେଞ୍ଜ ହୋଇକି ଆସିଗଲା ଆଉ ଟିକେ ବଡ଼ ଫୋନ ସେଥିରେ ଭିଡ଼ିଓ କଲ୍ କରିହେଲା ଆଉ ଆମେ ଡାଇରେକ୍ଟ ତାଙ୍କୁ ଦେଖି ପାରିଲେ ଦୂରରେ ଥିବା ଲୋକକୁ ଆମେ ସାଙ୍ଗେ ସାଙ୍ଗେ ଦେଖି ପାରିଲେ ଆଉ ଏବେ ମଧ୍ୟ ଇଣ୍ଟରନେଟ ମାଧ୍ୟମରେ ଆଉ ଏତେ ସ୍ପିଡ଼ ହୋଇଯାଇଛି ଯେ ଯେକୌଣସି ଜିନିଷ ସେଠି ଯେମିତି ଜଣେ କରୁଛି ଆମେ ବସି ଆମେ ଘରେ ବି ଦେଖିପାରୁଛେ କଲ୍ ବି ସାଙ୍ଗେ ସାଙ୍ଗେ କଥା ହୋଇପାରୁଛେ ଆଉ ଯଦି କୌଣସି ଆମେ ମିଟିଂ ଗାଁରେ ସାଧାରଣତଃ ହେଉ କି କିମ୍ବା କୌଣସି ଜାଗାରେ ମିଟିଂ ଆମେ ଗୋଟିଏ ଜାଗାରେ ବସିଲେ ଯାଇକି ମିଟିଂଟା ହେଉଥିଲା କିନ୍ତୁ ଏବେ କଣ ହେଉଛି ଅନ୍ଲାଇନ୍ ମାଧ୍ୟମରେ ଯିଏ ଯେଉଁଠି ବି ଥାଉ କିନ୍ତୁ ଅନ୍ଲାଇନ୍ରେ ଗୋଟିଏ ଦଶ ଜଣ ପନ୍ଦର ଜଣ କି ପଚାଶ ଜଣ କି ଶହେ ଜଣ ଲୋକ ବସି ଗୋଟିଏ ଅନ୍ଲାଇନ୍ ମାଧ୍ୟମରେ ମଧ୍ୟ ମିଟିଂ ହୋଇପାରୁଛି ଆମେ ଯେକୌଣସି ଜିନିଷ ମଧ୍ୟ ଆଲୋଚନା କରି ପାରୁଛନ୍ତି ଏହିସବୁ ପ୍ରଭାବ ମାନେ ପରିବର୍ତ୍ତନ ଏତେ ହୋଇଛି ଆହୁରି ମଧ୍ୟ ଅନ୍ୟ ପ୍ରକାର ପରିବର୍ତ୍ତନ ହୋଇଛି ମୋ ଜୀବନ କାଳ ଭିତରେ